ସାର୍ ଆପଣ ଡକ୍ଟର କହୁଥିଲେ କିଛି ଦିନ ହେଲା ଦେହ ଭଲ ଲାଗୁନି ମୋର ମୁଣ୍ଡ ବହୁତ ବୁଲାଇହେଉଛି ସନ୍ଧ୍ୟା ଟାଇମ୍ରେ ସକାଳ ଟାଇମ୍ରେ ବୁଲାଇହେଉଛି ଆଉ କେମିତି କ'ଣ ନାହିଁ ଖରାଦିନ କାମ କିଛି ଥିଲା ତ ସେଥିପାଇଁ ବାହାରେ ବିଲରେ କହିକି ଆସିଥିଲି ତଥାପି କିଛି ବି ପୁଣି ସେମିତି ଅଛି କିଛି ପ୍ରୋବ୍ଲେମ୍ ସଲ୍ଭ ହେଇନି ସାର୍ ଟିକେ ପ୍ରୋବ୍ଲେମ୍ ହେଲା ଆଉ ସେପଟେ ଆମର ଟିକେ ରାସ୍ତା ପ୍ରୋବ୍ଲେମ୍ ଅଛି ତ ଯିବାକୁ ଅସୁବିଧା ହଁ ଆପଣ କେତେବେଳେ ରହିବେ କେଉଁଦିନ ଯିବି କହୁନାହାଁନ୍ତି ଆପଣ ଥିବେ ମାନେ ନଗଦ ପାଇଁ କିଛି ମେଡ଼ିସିନ୍ ସାର୍ କହୁନାହାଁନ୍ତି ଆଉ ଜୋରେ ବୁଲାଇହେଉଛି କିନ୍ତୁ କାଲି ପାଇଁ ରହିପାରିବିନି ସାର୍ କିଛି ମେଡ଼ିସିନ୍ ଦିଅନ୍ତୁ କିଛି ମେଡ଼ିସିନ ଷ୍ଟୋରରୁ ପାଖାପାଖି କିଛି ଆଜି ଦିନ ପାଇଁ କିଛି ମେଡ଼ିସିନ୍ ଆଗରୁ ଆପଣ ଯାହା ଲେଖିଥିଲେ ସେଇଆକୁ ଖାଉଥିଲି କିଛି ହେଲେ କିଛି ଭଲ ହେଇନି ପୁଣି ସେମିତି ସରିଗଲାଣି ଆଉ କିଛି ମେଡ଼ିସିନ୍ ଯଦି କହିଦିଅନ୍ତି ମୁଁ ଆଣିବିହେରି କିଛି ଆଜି ପାଇଁ କାଲିକି ଆପଣ ବାରଟାରେ ଥିବେ ମୁଁ ମୁଣ୍ଡଟା ସାର୍ ବୁଲାଇଦେଉଛି ଏବେ ଦେଖିଲି ତ ପୁଣି ଏବେ ସାର୍ ମୁଣ୍ଡଟା ବୁଲାଇହେଉଛି ସନ୍ଧ୍ୟାବେଳ ସନ୍ଧ୍ୟାବେଳ ଭଲ ଲାଗୁନି କିଛି ନାହିଁ ସାର୍ ଏମିତି କାମ ଥିଲା ତ ମୁଣ୍ଡବୁଲାଇଦେଲା ବାନ୍ତି ବାନ୍ତି ବି ଦେଖାଉଛି ଆଉ ପେଟଟା ବି ଭଲ ଲାଗୁନି ନାହିଁ ସାର୍ ଟିକେ ଖାଇବା ପିଇବା ଠିକ୍ ହେଉନି ସେଥିପାଇଁ ଟିକେ ଲେଟ୍କୁ ଖାଇବା

ଆଉ ଯଦି କିଛି ଅଧିକ ହେଲା କେତେ ଟଙ୍କା କ'ଣ ଲାଗିବ ଟିକେ ଆଗରୁ ନା ଅଲଗା ମେଡ଼ିକାଲ୍ ସେଇ କାର୍ଡ଼ରେ ଆଉ କିଛି ସାର୍ ବ୍ୟବସ୍ଥା ଅଛି ଆଜ୍ଞା ସାର୍ ସାର୍ କାଲି ତା'ହେଲେ ଯାଇକି ମୁଁ ଦେଖା କରିବି ଆପଣଙ୍କୁ ଆଜ୍ଞା ସାର୍ ଥ୍ୟାଙ୍କ୍ ୟୁ